ମୋର ପ୍ରିୟ ପୁସ୍ତକ ଯଦି କୁହାଯାଏ ତାହେଲେ ସାଧାରଣତଃ ଆମର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାର ମାନେ ଓଡ଼ିଶା ସବୋର୍ଡ଼ିନେଟ୍ ଷ୍ଟାଫ ସିଲେକ୍ସନ ହେଉ ଓଡ଼ିଶା ଷ୍ଟାଫ ସିଲେକ୍ସନ ହେଉ ଏସବୁ ବିଷୟ ପୁସ୍ତକ ସବୁ ପଢ଼ିବାକୁ ମୋତେ ଭଲ ଲାଗେ ଯାହାଦ୍ଵାରାକି ନିଜ ତୁମର ନିଜ ଭାଗ୍ୟ ଗଢ଼ିପାରିବ ନିଜ କ୍ୟାରିଅର୍ ଗଢ଼ିପାରିବ ଆଉ ଯଦି ଚଳଚିତ୍ର ସମ୍ପର୍କରେ କହିବା ସାଧାରଣତଃ ମୋତେ ଏମଏସ୍ ଧୋନୀ ଚଳଚିତ୍ରଟି ବହୁତ ଭଲ ଲାଗେ ଯାହାକି ଭାରତର ପୂର୍ବତନ ପୂର୍ବତନ ଅଧିନାୟକ ଭାରତୀୟ କ୍ରିକେଟ୍ ଦଳର ଏମଏସ୍ ଧୋନୀଙ୍କ ନାଁରେ ଯାହାକି ତାଙ୍କ ଜୀବନରେ ଯେ ସବୁ ଲକ୍ଷ୍ୟ ସେମାନେ ଗରିବ ହୋଇ ମଧ୍ୟ ଦୁଇ ଦୁଇଟା କାମ କରି କିଭଳି ଭାବରେ ନିଜକୁ ସଫଳ କରିଛନ୍ତି ଆଉ ଯେଉଁ ଟିଭି ସୋ ଉପରେ କୁହାଯିବ ମୋତେ କୌନ ବନେଗା କରୋଡ଼ପତି ବା କେବିସି ମୋତେ ବହୁତ ଭଲଲାଗେ କାରଣ ସେଠି ଏଭଳି ଭାବରେ ଏକ ବହୁତ ଗୁଡ଼ାଏ ପ୍ରଶ୍ନ ଆସିଥାଏ ଯେଉଁ ପ୍ରଶ୍ନର କି ଉତ୍ତର ମଧ୍ୟ ଜାଣିନଥାଉ ସେସବୁ ଜାଣିବା ଦ୍ଵାରା ସେସବୁ ମଧ୍ୟ ଆମର ଜେନେରାଲ ନଲେଜ ବଢ଼େଇଥାଏ ଯାହାଦ୍ୱାରାକି ଆମେ ଭବିଷ୍ୟତରେ କୌଣସି ଯଦି ପରୀକ୍ଷା ଦେଲୁ ହୁଏ ତ ସେ ସୋରୁ ମଧ୍ୟ କିଛି ପ୍ରଶ୍ନ ଆସିଥାଇପାରେ ଯାହାଦ୍ଵାରାକି ଆମକୁ ସେଇଟା ବହୁତ ସଫଳ ଭାବରେ ଆଗକୁ ଯିବାପାଇଁ ଆମକୁ ପ୍ରେରଣା ଦିଏ ଏଇଭଳି ଭାବରେ ମୋତେ ଏହିସବୁ ଭଲଲାଗେ